ମୋ ଖାଦ୍ୟରେ ମୋ ମାଆ ଘରକରଣା ମସଲା ବ୍ୟବହୃତ କରନ୍ତି ଏବଂ ଯେମିତିକି ଗୁଜୁରାତି ଡାଲ୍ଚିନି ପାନମଧୁରି ଯାହାକି ଏବଂ ସେହି ମସଲାଗୁଡ଼ିକ ଲୋକମାନେ ଆଉ ବ୍ୟବହାର କରୁନାହାନ୍ତି ମାର୍କେଟ୍ରୁ ମିଳୁଥିବା ବିଭିନ୍ନପ୍ରକାର ମସଲା ଜାତୀୟ ଜିନିଷ ମିଳୁଛି ଯାହାକି ଲୋକମାନେ ବ୍ୟବହାର କରୁଛନ୍ତି ଘରେ ତିଆରି କରି ଆଉ ସେ ମସଲା ଗୁଡ଼ିକ ଆଉ ବ୍ୟବହାର କରୁନାହାନ୍ତି ସେମାନେ ଭାବୁଛନ୍ତି କି ଘର ତିଆରି ମସଲା କିଏ କରିବ ଏବଂ କିଏ ଖାଇବ ଯାହାକି ସେମାନଙ୍କର ସମୟ ମଧ୍ୟ ତିଆରି କରିବାରେ ନଷ୍ଟ ହେବ ଏବଂ ଏହି ମସଲା ଭଲ ସ୍ଵାଦ ଏବଂ ସ୍ଵାଦ ମଧ୍ୟ ଆସୁନାହିଁ ମାର୍କେଟ୍ରେ ମିଳୁଥିବା କେମିକାଲ୍ ମିଶା ଖାଦ୍ୟଗୁଡ଼ିକ ଗ୍ରହଣ କରୁଛନ୍ତି ଯାହାକି ଏବଂ ସେହି ମସଲାଗୁଡ଼ିକ ବିରଳ ମଧ୍ୟ ହୋଇଗଲାଣି ଯାହାକି ଆମର ଖାଦ୍ୟରେ ପଡ଼େ ଏବଂ ବ୍ୟବହୃତ ମଧ୍ୟ ହୁଏ